ହଁ କେମିତି ଅଛ ହଁ ଚାଲିଛି ଆଉ ଭଲ ଚାଲିଛିି ବାଟେ ଏଇ ମୁଁ ମୋ ଦୋକାନରେ ଆସି ଖାଇକି ଫ୍ରୁଟି ହଁ ଏଇ ଏଇଟା ଖାଇକି ମୋ ସେ ଡ୍ରେନ୍ ପାଖରେ ଆସି ପକାଉଛନ୍ତି ଏଇଟା ଭଲ ଲାଗୁନି ମାନେ ତୁମର ପଟେ କେମିତି ଚାଲିଛିଟା ଟିକି କୁହ ନହେଲେ ତୁମର ପଟେ ଆସିକି ଦୋକାନ ଗଢ଼ିବି କିଏ ତୁମର ଏରିଆ ବି ସେମିତି ହେଉଛି

ହଁ ହଉ ଏଇ ସଫା କରିବାର ଅଛି ନହେଲେ ଡେଙ୍ଗୁ ଏଇସବୁ ହେବ ଜର ହେବ ନିଜକୁ ହିଁ ଆସିବ ସଫା ରଖିବାର ଅଛି ଆଉ ଶୁଣିଥିଲି ସେ ଏ ଦୁହଜାର ପଚିଶ ଗୋଟେ ଚିଫ୍ ମିନିଷ୍ଟର ଆସୁଛି ଆମ ଓଡ଼ିଶାର ଚିଫ୍ ମିନିଷ୍ଟର ନବରଙ୍ଗପୁରରେ ସେଇଟା ଯଦି ଆମେ ଭଲ ସେ ସଫା ସୁତୁରା ରଖିଥିଲେ ହଁ ଭଲ ହଁ ହଁ ଚିଫ୍ ମିନିଷ୍ଟର ଆସିବ ବୋଲେ ସଫା ସୁତୁରା ରଖିବାର ଅଛି ନା ହ ଏଇ ସଫା କରିବାର ଅଛି ମୋର ଦୋକାନରେ ବି ତ ସେ ଲୋକଗୁଡ଼ାକ ଖାଉଛନ୍ତି ଡଷ୍ଟବିନ୍ ଥିବ ସେ ଡଷ୍ଟବିନ୍ରେ ନଫିଙ୍ଗିକି ସେ ଡ୍ରେନରେ ଫୋପାଡ଼ିବେ ସେଇଟା ସେଠି ଗନ୍ଧିଆ ହେଇଛି ଆବର୍ଜନା ହେଇକି ଯାହା ବି ସବୁ ହଁ ଜଳା ପୋଡ଼ା କରୁଛନ୍ତି ଏସବୁ ମୋ କଥା ଶୁଣୁନାହାନ୍ତି ସେ ଗୋଟେ ବାଥରୁମ୍ ଥିବ ବି ସେଠି ଯିବେ ନାହିଁ ହ ହଁ ଦୋକାନ ପାଖରେ ବି ଅଛି ଟଏଲେଟ ସେଠିକି ନ ଯାଇକିରି ସେ ବାହାରେ ହିଁ ଛାଡ଼ିବେ ସେଇଟା ଭଲ ଲାଗୁନି ତ ମୁଖ୍ୟମନ୍ତ୍ରୀ ଆସୁଛି ମୁଖ୍ୟମନ୍ତ୍ରୀ ଆସୁଛି ସେଇଟା ଟିକେ ଭଲ ସେ ଆମେ ଲୋକମାନଙ୍କୁ କହିକି କେମିତି ଗଲେ କେମତି ହେବ ସେଇଟା ସଫା ସୁତୁରା ରଖିବା ଗୋଟେ ମୁଖ୍ୟମନ୍ତ୍ରୀ ଆସୁଛି ସବୁ ସଫାସୁତୁରା ରଖିବାର ଅଛି ନା

ହଁ ଇଜତ୍ କ'ଣ ମାଟିରେ ମିଶି ଯିବ ହଁ ହଉ ରଖନ୍ତୁ ସେଟା ଦେଖିବା କରିବା କରିବା ନାଇଁ ନାଇଁ କରିବା ଆଜିଠୁ ଷ୍ଟାର୍ଟ କରିବା ଯେମିତି ଦୁଇହଜାର ପଚିଶ ଆସିବ ନା ବି ଆଜିଠୁ ଷ୍ଟାର୍ଟ କରିବା ଯେତେ ବି ଅଳିଆ ଆବର୍ଜନ ଅଛି ଯାହା ସବୁ ଆମେ ଦଶ ମିନିଟ ପକେଇକି ବାହାରକୁ ନେଇକି ସେଇଟା ନିଆଁରେ ଲଗାଇଦେବା ହଁ ହଁ ତ ବିକ୍ରି ତ ଚାଲିଛି ବଟ ଲୋକମାନେ ତ ଏ ଖାଉଛନ୍ତି ସେଇଟା ତ ତଳେ ପକାଉଚନ୍ତି ଡଷ୍ଟବିନ୍ରେ ପକାଉନାହାନ୍ତି ଆଉ ସେଇଟା ଭଲ ଲାଗୁନି ମୋତେ ହଉ ଦେଖ ଆଉ ଗାଇଡଲାଇନ୍ ଦିଅ ତମ ସେ ଦୋକାନ ସେଇଟା ଡଷ୍ଟବିନ୍ରେ ପକାଅ ଏସବୁ କୁହ ଆଉ ଗୋଟେ ଚିଫ୍ ମିନିଷ୍ଟର ଆସୁଛନ୍ତି ଗୋଟେ ସବୁ ସଫାସୁତୁରା ସେ ବିଷୟରେ ଆମେ ସିଏ ଗାଁ ଗହଳିରେ ଟିକେ ଶିଖାଅ ଶିଖିବାରେ ଆମ ଏରିଆର ଲୋକମାନଙ୍କୁ ଶିଖେଇବି ଆଉ ବା ଆମ ସାହିରେ ଏରିଆ ନା ଆମ ଗୋଟେ ନା ନବରଙ୍ଗପୁର ଗୋଟେ ସେ ଗୋଟେ ଜାଗା ଟିକେ ଅଲଗା ଦୋକାନ କରିଛୁ ନା ଏଇଟା ମୋ ନିଜ ଆମ ଡିଷ୍ଟ୍ରିକ୍ଟରେ ଆସୁଛି ନା ସରି ଏବେ ଯିଏ ଅଛନ୍ତି ମହେଶ୍ୱର ମାଝି ସେ ଆସିବେ ତାଙ୍କ ଏତେ ସୁବିଧା କରିବାର ଅଛି ହଁ ତ ବେଶୀ କଥା ହେବ ନାହିଁ ସେତିକି ହେଲା ମୁୁଁ କଲେ ରଖୁଛୁ